ଆମକୁ ସାପ କାମୁଡ଼ିଲେ ଆମେ ପ୍ରଥମେ ଚେରମୂଳିକ ଔଷଧ ବ୍ୟବହାର କରିଥାଉ ଏହା ଏହା କିଛି ସମୟରେ ଆମକୁ କଷ୍ଟ ଦୂର କରିଥାଏ ଏହା ତାହାପରେ ଆମେ ସେହି ବ୍ୟକ୍ତିକୁ ଧରି ମେଡ଼ିକାଲ୍ ମେଡ଼ିକାଲ୍ ନେଇଥାଉ ମେଡ଼ିକାଲ୍ରେ ଥିବା ଡ଼କ୍ଟର୍ ତା ଟୀକା ସେହି ସାପର ଟୀକା ଦେଇଥାନ୍ତି ଯାହାକି ସେ ବିଷବିରୋଧି ଟୀକା ସେହି ଟୀକା ମାଧ୍ୟମରେ ଲୋକଟି ଭଲ ହେଇଥାଏ ତାହା ଡ଼କ୍ଟର୍ ତାହାକୁ ମଧ୍ୟ ବିଭିନ୍ନ ପ୍ରକାର ଔଷଧ ଈଂଜେକ୍ସନ୍ ସମସ୍ତ ଦେଇଥାନ୍ତି ଆମେ ସେହିପରି ସେ ବ୍ୟକ୍ତିକୁ ଆଣି ଘରକୁ ଆଣିଥାଉ ତା'ପରେ ତା'ର ସେ ସେହି ସେ ତାହା ସେ ଦେହରେ ଥିବା ବିଷ ଗୁଡ଼ିକ ବନ୍ଦ ବନ୍ଦ ହେବା ପର୍ଯ୍ୟନ୍ତ ଆମେ ତାହାକୁ ସେ ବ୍ୟକ୍ତିକୁ ଅଧିକ ଦାୟିତ୍ୱ ଦେଇଥାଉ ସେ ବ୍ୟକ୍ତିର ସବୁ ଭଲ ମନ୍ଦ ଦେଖିଥାଉ ସାପ ସାପ କାମୁଡ଼ିବା ଦ୍ୱାରା ଆମେ ତା ଆମେ ଆମର ଉପର ଗୋଟେ ପଟି ଆଉ ମଝି ଗୋଟେ ପଟି ବାନ୍ଧିଥାଉ ଏହାପରେ ଡ଼କ୍ଟର୍ ପାଖରୁ ନେଲେ ଡ଼କ୍ଟର୍ ଏହାର ଡ଼କ୍ଟର୍ ଏହା ଟୀକା ଦେଇ ବିଷ ବି କାଢ଼ିଥାନ୍ତି ଓ କେତେ ଗୁଡ଼ିଏ ତ ଗୋଟେ ଇଞ୍ଜେକ୍ସନ୍ ମଧ୍ୟ ଦେଇଥାନ୍ତି ଓ ଏହାଦ୍ୱାରା ଲୋକଟି ଟିକେ ଭଲ ହେବାକୁ ଚେଷ୍ଟା କରିଥାଏ ଭଲ ହେବା ପରେ ଲୋକଟି କାମ କରିଥାଏ ସାପ ସାପ ସାପ ଗୁଡ଼ିକ ସାପ ଗୁଡ଼ିକ ବହୁତ ଲଟାମାନ ଥାନ୍ତି ବା ଗଛ ରହିଥାନ୍ତି ଏହାକୁ ଆମେ ସାପ ସାପକୁ ଦେଖିବାକୁ ହେଲେ ଆମେ ତାହାକୁ ବହୁତ କୋଉ ଜାଗାକୁ ଗଲେ ମଧ୍ୟ ଆମେ ପ୍ରଥମେ ନିଜକୁ ସାବଧାନ କରିବାକୁ ଯିବାକୁ ପଡ଼ିବ ସାବଧାନ କରିବାକୁ ପଡ଼ିବ ସାବଧାନ ବିନା ସାପ କୌଣସି କାରଣ ବି କାହାକୁ ଚୋବେଇ ନଥାଏ ଆମେ କାହାକୁ ତା'କୁ କିମ୍ବା ତା'କୁ ତା'କୁ କୌଣସି ଉପକାର ଦେଲେ ସେ ଆମକୁ କା ରୁବେଇଥାଏ